ଗଳା ଯନ୍ତ୍ରଣା ଭଲ କରିବା ପାଇଁ ଆମ ଗାଁ ମାନ ଗହଳିମାନଙ୍କରେ ସବୁଠାରୁ ଭଲ ଜିନିଷ ହେଲା ଲୁଣକୁ ପାଣିକୁ ଗରମ କରି ଉଷୁମ ଉଷୁମ ପାଣି ସହିତ ଆମେ ଗଳଗଳ ଗଳଗଳ ଶବ୍ଦ କରି ଫୋପାଡ଼ି ଥାଉ ଏବଂ ତା' ସହିତ ଲୁଣକୁ କନାରେ ଗୁଳା କରି ତାକୁ ଗରମ କରି ମଧ୍ୟ ଶେକ ଦେଇଥାଉ ଭିକ୍ସ ଏଇ ଗଳାରେ ଘଷିବା ଦ୍ଵାରା ଆମର ମଧ୍ୟ ଗଳା ଉପଚାର ହୋଇଥାଏ